ମୋ ବିଦ୍ୟାଳୟରେ ପାଠାଗାର ନଥିଲା ସେତେବେଳେ ଆମେ ବିଦ୍ୟାଳୟରେ ପାଠ ପଢ଼ୁଥିଲୁ ମୋ ପିଲାଦିନର ପୁସ୍ତକ ହେଲା ମୋ ଛବି ବହି ଛବିଳ ମଧୁ ବର୍ଣ୍ଣବୋଧ ବହି